ଭୂବନେଶ୍ୱରରେ ସ୍ୱାସ୍ଥ୍ୟ ସେବା ସାମାଜିକ ସମର୍ଥନ ଏବଂ ସମ୍ମାନ ଦୃଷ୍ଟିରୁ ଜିଲ୍ଲାରେ ବୃଦ୍ଧ ଜନ ସଂଖ୍ୟା ସମ୍ମୁଖୀନ ହେଉଥିବା ମୁଖ୍ୟ ଆହ୍ୱାନ ଏବଂ ସୁଯୋଗ ଗୁଡ଼ିକ ହେଉଛି ମଧୁବାବୁ ପେନସନ୍ ଯୋଜନାରେ ବୁଢାବୁଢ଼ୀ ମାନେ ଷାଠିଏ ବର୍ଷ ହେଲେ ପାଞ୍ଚଶହ ଟଙ୍କା ଅଶି ବର୍ଷ ହେଲେ ସାତଶହ ଟଙ୍କା ପାଇଥାନ୍ତି ଏବଂ ଅନ୍ନପୂର୍ଣ୍ଣା ଯୋଜନାରେ ବୁଢ଼ାବୁଢ଼ୀ ମାନେ ପଇଁତିରିଶ କିଲୋ ଚାଉଳ ମଧ୍ୟ ପାଇଥାନ୍ତି ସରକାରଙ୍କର ଏହି ପ୍ରକାର ସୁବିଧା ସୁଯୋଗ ଯୋଗୁଁ ବୁଢ଼ାବୁଢ଼ୀ ମାନେ ବହୁତ ପ୍ରକାର ସୁବିଧା ପାଇଥାନ୍ତି